ଆମେ ନିଜର ନିଜର ବ୍ୟକ୍ତିଗତ ଲୋକଙ୍କୁ ଗଳ୍ପ ବା କବିତା ଲେଖିଛି ଏବଂ ଏହି ଗଳ୍ପକୁ ଏହି ଗଳ୍ପ ଆମ ସମାଜର ହିତାକାଂକ୍ଷି ଉଦ୍ଦେଶ୍ୟରେ ଲେଖିଛି ଗଳ୍ପ ଗଳ୍ପ ହେଉଛି ପରିବେଶ ସୁରକ୍ଷା ପରିବେଶ ସୁରକ୍ଷା ଯେମିତିକି ଆମେ ଏବେ ଜଙ୍ଗଲ କ୍ଷୟ ହେଇ ଚାଲିଛି ତାହା ଆମେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ଏହା ବହୁତ ଉପକାରୀ ଅଟେ ଏବଂ ପରିବେଶ ପରିବେଶ ସୁରକ୍ଷା କଲେ ଆମେ ଅନେକ କିଛି ପାଇଥାଉ ଆମର୍ ଭବିଷ୍ୟତ ପିଢ଼ିର ଉନ୍ନତି ହୋଇଥାଏ ଏବଂ ସମସ୍ତେ ସୁସ୍ଥ ଜୀବନଯାପନ କରୁ ଏବଂ କବିତା ମଧ୍ୟ ଲେଖିଛି କବିତା ମାଧ୍ୟମରେ ସମସ୍ତଙ୍କୁ ନୂଆ ନୂଆ କଥା ଶିଖାଇବା ନୂଆ ନୂଆ ବିିଚାରଧାରା ମନରେ ପ୍ରବେଶ କରିବା ହେଉଛି ଆମର ଲକ୍ଷ୍ୟ ଏବଂ ସମାଜକୁ ସୁସ୍ଥ ରଖିବା ହେଉଛି ଆମର ଲକ୍ଷ୍ୟ ଏହା ହିଁ ଗୋଟେ ଗଦ୍ୟ ଓ କବିତା ଲେଖିବାର ଉଦ୍ଦେଶ୍ୟ